ଜଣେ ମାଛ ଧରାଳି ଯାତ୍ରା ସମୟରେ ନିଜ ସାଙ୍ଗରେ ମାଛ ବାଡ଼ି ଜାଲ କେଞ୍ଚୁଆ ଏହିସବୁ ଧରି ଯାଆନ୍ତି ମାନେ ସବୁସାଙ୍ଗ ପରସ୍ପରକୁ ମାଛ ଧରିବା ସମୟରେ ଆମେ ଗୀତ ଗାଈ ଥାଉ ସେ ଗୀତ ବାଦ୍ୟ ଶୁଣି ମାଛ ମାନେ ଉପରକୁ ଉଠନ୍ତି ତା'ପରେ ସେହି ମାଛ ଯାକ ଆମେ ଧରିଥାଉ